କୃଷକ ମାନେ ସୁନିଶ୍ଚିତ କରିପାରିବେ ଏପରିିକି ଯେ ପଶୁ ପଶୁମାନେ କିପରି ସୁସ୍ଥ ଅଛନ୍ତି ମନୁଷ୍ୟକୁ କରିଥିବା ରୋଗରୁ ମୁକ୍ତ କିପରି ଅଛନ୍ତି ପ୍ରତିଦିନ ପ୍ରତିଦିନ ଗାଈ ଗାଈ ଗୋରୁ ଏହିପରି ଯେଉଁ ମାନେ ପଶୁପାଳନ ପଶୁପାଳନ କରୁଛନ୍ତି ସେଇ ସେଇ ତାଙ୍କର ମାଲିକ ମାନେ ପ୍ରତିଦିନ ପଶୁ ଡାକ୍ତରଙ୍କୁ ଡାକି ପଶୁମାନଙ୍କର ଚିକିତ୍ସା ଗୃହପାଳିତ ପଶୁମାନଙ୍କର ପ୍ରତିଦିନ ଚିକିତ୍ସା କରିବେ ଯାହାଦ୍ୱାରା ଜଣାପଡ଼ିବ ଯେ ପଶୁଟି ଆମ ତାଙ୍କର ଗୃହପାଳିତ ତ ପଶୁଟି ରୋଗାକ୍ରାନ୍ତ ହୋଇଛି କି ନାହିଁ ଯଦି ବି ରୋଗକ୍ରାନ୍ତ ଥିବ ଟୀକାକରଣ କରିବେ ନିୟମିତ ଔଷଧ ପତ୍ର ଦେବେ ଯାହାଦ୍ୱାରା ସେଇ ଯେକୌଣସି ବି ସଂକ୍ରମିତ ରୋଗ ହେଇଥିବ ତାଙ୍କ ନିୟମିତ ଟୀକାକରଣ କରିବେ ଓ ତାଙ୍କ ମାନେ ଅସୁସ୍ଥର ସୁସ୍ଥ ହେବା ପାଇଁ ତାଙ୍କୁ ଯତ୍ନ ନେବା ପାଇଁ ନିୟମିତ ଯତ୍ନ ନେବେ ଯାହାଦ୍ୱାରା ଅନ୍ୟ ପଶୁକୁ ସେଇ ରୋଗଟି ସେ ରୋଗଟି ଅନ୍ୟ ପଶୁକୁ ଯେମିତି ନ ହୁଏ ନ ହୁଏ ତା' ଦ୍ୱାରା କିି ପଶୁ ମାନେ ପଶୁପାଳନ କରୁଥିବା ଯେଉଁ ଯେଉଁ ବି ଲୋକ ଯେଉଁ ବି ବ୍ୟକ୍ତି ଏହା ପ୍ରତି ବହୁତ ଯତ୍ନଶୀଳ ଓ ଧ୍ୟାନ ଦେବାକୁ ପଡ଼ିବ ଆମେ ଯେପରି ଆମ ଘରେ ଯଦି କୌଣସି ଗୋଟିଏ ଗାଈ ରଖୁ ଘରେ ତ ପଶୁ ହିସାବରେ ଗାଈ ଗୋରୁ ଛେଳି ମେଣ୍ଢା ରଖିଥାଉ ସେମାନଙ୍କ ଯତ୍ନ ନେବାକୁ ପଡ଼ିଥାଏ ଯେପରି ଘର ଭିତରେ ଯଦି ଗୋଟେ ପଶୁ କୁକୁର ବିରାଡ଼ି ରଖୁ ତାହା ତା'ର ବି ସ୍ୱାସ୍ଥ୍ୟ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିଥାଏ ଯଦି ଘରେ ଗୋଟେ ଛୋଟ ପିଲା ଥିବ ତା'ର ତା'ର ସେଇ ପଶୁର ଯଦି ସେଇ କୁକୁର ଯଦି କୌଣସି ସଂକ୍ରମିତ ଭିତରେ ରୋଗ ଥିବ ଏ ଆମର ଶିଶୁମାନଙ୍କ ଉପରକୁ ମାନେ ସଂକ୍ରମିତ ହୋଇ ପଡ଼ିଥାଏ ଯାହାଦ୍ୱାରା ଆମେ ଧ୍ୟାନ ଦେବାକୁ ପଡ଼ିଥାଏ